ଆମ ରାଜ୍ୟରେ ସାଂସ୍କୃତିକ ଏବଂ ଐତିହାସିକ ଏକ କଲା ହେଉଛି ପ୍ରଦୁଷ୍ୟ ମାଲକାନଗିରି ଜିଲ୍ଲାରେ ବଡ଼ ପର୍ବ ହେଉଛି ମାଲ୍ୟବନ୍ତ ସେହି ମେଲାରେ ବହୁତ ପ୍ରକାରର ବିଭିନ୍ନ ଜାତୀୟ ଦ୍ରବ୍ୟ ଏବଂ ଉତ୍ପାଦନକାରୀ ମସଲାଗୁଡ଼ିକ ମେଲାରେ କରାଯାଉଛି ସେହି ମେଲାରେ ବହୁତ ଲୋକମାନେ ଆସୁଛନ୍ତି ଆମ ମାଲକାନଗିରି ଡିଷ୍ଟ୍ରିକ୍ରେ ମାଲ୍ୟମନ୍ତ ମହୋତ୍ସବ ସେହି ମେଲାରେ ବିଭିନ୍ନ ଜାତୀୟ ଲୋକମାନେ ଆସୁଛନ୍ତି ଏବଂ ନାଚ ଗୀତ ସଙ୍ଗୀତ ବହୁତ ପ୍ରୋଗ୍ରାମ୍ କଲ୍ ସେଠି ହେଉଛି ସେଇଠି ଯାହା ଆମ ମାଲକାନଗିରି ଡିଷ୍ଟ୍ରିକ୍ରେ ତିଆରି ହେଉଛି ସେହି ମେଲାରେ ଉତ୍ପନ୍ନ କରାଯାଉଛି ଏବଂ ବହୁ ଲୋକମାନେ ସେଇଠି ଯାଇକି ବହୁତ ଆନନ୍ଦିତ ହୁଅନ୍ତି ଆମ ଓ ମାଲକାନଗିରି ଡ଼ିଷ୍ଟ୍ରିକ୍ଟର ଲୋକମାନେ ସେଇଠି ଦୋକାନୀ ନେଇକି ବସୁଛନ୍ତି ସେଇଠି ଖାଦ୍ୟ ବିଭିନ୍ନ ପ୍ରକାରର ସାମାନ ଯେମିତିକି ଜୋତା ପୋଷାକ ଇତ୍ୟାଦି ସେଇଠି ସେହି ଉତ୍ସବରେ ଦୋକାନୀ ନେଇଯାଉଛନ୍ତି ସମସ୍ତେ ଏବଂ ସେଇଠି ବହୁତ ଜିନିଷ ଉତ୍ପନ୍ନ ହେଉଛି